ହାଲୋ ହଁ ମୁଁ ମୁଁ ସେ ଜଣେ ଇଏ କହୁଥିଲି ବଢ଼େଇ କହୁଥିଲି ହେଲା ଆଉ ଆମର ଏଠି ଗଜପତିରେ ଗୋଟେ ଇଣ୍ଡଷ୍ଟ୍ରିରେ ତିଆରି ହବ ସେଟା ଏମିତି ବେଶୀ ପରିମାଣରେ କାଠ ଦରକାର ଅଛି ଆଉ ସବୁ ହଁ ସେଇ ଅନୁସାରେ ମୁଁ କାଠର କେମିତି କ'ଣ ସବୁ କାଠ ଦଉଛନ୍ତି ଆଉ କେମିତି କଣ ରେଟ୍ ଅଛି ଆଉ କି କାଠ ସବୁ ଅଛି ଆପଣଙ୍କ ପାଖରେ ସେ ସବୁ ଦେଖିବାକୁ ଚାହୁଁଥିଲୁ ବୁଝିବାକୁ ଚାହୁଁଥିଲୁ ଆଉ କଣ କରିବା ହଁ ଆଚ୍ଛା ଆପଣଙ୍କ ମିଲ୍ଟା କେଉଁଠି ଅଛି ସ ମିଲ୍ଟା ଆଚ୍ଛା ଆଚ୍ଛା ହଉ ହଉ ହଉ ଯିବା ଦେଖିବା ମାଇଁ ଅଛନ୍ତି କି ମା ମାଇଁ ମାଇଁ ନାଇଁ ନାହାଁନ୍ତି ସେପଟରେ ନାହାଁନ୍ତି ନା ନାଁ ନାହାଁନ୍ତି ସିଏ ବାଟ ଓଷା କାଲି କରଛନ୍ତି ଆପଣ ଆସିଚି ସବୁ କାଠୁ ଦେଖିକି ଆମେ ରେଟ୍ କରିଦବୁ ମାନେ ରେଟ୍ କହିବେ ହଁ ଆଚ୍ଛା ହଁ କାଠ ଆମର ଭଲ ଦରକାର ହେଲା କାଠ ଭଲ କାଠ ଟିକେ ଏତେ ଜିନିଷ ନବୁ ମାନେ ଟିକେ କମ୍ ରେଟରେ ବି ତ ଆମେ ଚାହିଁବୁ ନା ଏତେ କାଠ ଦରକାର ସେଇ ଅନୁସାରେ ହୁଁ ହୁଁ ଆଚ୍ଛା ହଁ ଆମର ସେ ମାନେ ଭଲ ଦରକାର ଯେମିତି ଆପଣଙ୍କ ପାଖରେ କୋଉ କୋଉ କାଠ ଅଛି ଯେ ଶାଳ ପିଆଶାଳ କି ଅଲଗା କେଉଁ ପିଟ୍ ଆଉ ହଁ ଅଛି ସବୁ ଆଚ୍ଛା ହଁ ଦେଖିବୁ କେଉଁଟା ଟିକେ ହଁ ଯେମିତି ପୋକ ଫୋକ ନ ଲାଗିବ ଟିକେ ନ ଖାଇବ ସେଇ ଅନୁସାରେ ନା ହଉ ଆଚ୍ଛା ହଉ କେତେବେଳେ ଯିବା ଆଚ୍ଛା ହଉ ହଉ ହଉ ହଁ